ଦେଖନ୍ତୁ ଆଜ୍ଞା ଆଜିକାଲି ତ ଶିକ୍ଷା ବ୍ୟବସ୍ତାରେ କୌଣସି ଅସୁବିଧା ନାହିଁ କହିଲେ ଚଳେ ତଥାପି ବିି ଗାଁ ଗହଳିରେ ଏଇ ସ୍କୁଲ୍ରେ ପଢ଼ିଲା ତ ହବନି କଲେଜ୍ ଅଛି କୋଚିଂ ଦରକାର ହଉଛି ତାଙ୍କର ସେମାନଙ୍କୁ ପଢ଼ିବା ପାଇଁ ବହୁତ ପ୍ରକାର ଅସୁବିଧା ସେମାନେ ସମ୍ମୁଖୀନ ହଉଛନ୍ତି ସରକାର ପଢ଼ିବା ପାଇଁ ସରକାର ପଢ଼ିବା ପାଇଁ ବହୁତ ପ୍ରକାର ସୁବିଧା ଦେଉଛନ୍ତି ସତ ଜୋତା ସାଇକେଲ୍ ବହି ଡ୍ରେସ୍ ଷ୍ଟାଇପେଣ୍ଡ୍ ସ୍କଲାରସିପ୍ ସାଇକେଲ୍ ସବୁପ୍ରକାର ସୁବିଧା ଦେଲେ ମଧ୍ୟ ବହୁତ ଲୋକଙ୍କ ପାଖରେ ଏହା ପହଞ୍ଚି ପାରୁନାହିଁ ତେଣୁ କରି ଗୋଟେ ଟିୟୁସନ୍ ଦରମା ପାଞ୍ଚଶହରୁ ଛଅଶହ ହେଲାଣି ଆଜିକାଲି ତେଣୁ ଗୋଟେ ମଧ୍ୟମିତ ପରିବାର ରେ ଏହା ସମ୍ଭବକର ହେଉନାହିଁ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ବହୁ କଷ୍ଟ କରିବାକୁ ପଡ଼ୁଛି ତାଙ୍କ ବାପାଙ୍କୁ ବାପା ମା ମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଛି ସେମାନେ ସେହି ଦୃଷ୍ଟିରୁ ପିଲାମାନେ କିଛି ପାଠ ବି କମ୍ ପଢ଼ୁଛନ୍ତି ପଢ଼ିବାକୁ ଚାହୁଁଥିଲେ ମଧ୍ୟ ପଢ଼ି ପାରୁନାହାନ୍ତି ଆଉ ଟିକେ ସରକାର ଶିକ୍ଷା ସ୍ତରରେ ଆଗକୁ ଉନ୍ନତ କଲେ ଛୁଆମାନେ ସାଧାରଣ ସାଧାରଣ ପିଲାମାନେ ଆଗକୁ କିଛି ପଢ଼ିପାରିବେ ଆଉ ଟିକେ ବେଶୀ ପଢ଼ିପାରିବେ ବେଶୀ ଆମ ଦେଶ ବେଶୀ ଶିକ୍ଷିତ ହେଇପାରିବ ରାଜ୍ୟ ଆଗକୁ ଯିବ ଛୁଆ ଆଜି ଛୁଆ କାଲି ଭବିଷ୍ୟତ ଛୁଆମାନେ ପଢ଼ିଲେ ଦେଶର ଭବିଷ୍ୟତ ଉଜ୍ଜଳମୟ ହବ